ନଦୀନାଳ ବନ୍ଧରେ ଗାଧେଇବା ବହୁତ ଭଲ ଲାଗେ ଆମେ ପିଲାଦିନୁ ନଦୀରେ ଗାଧୋଇ ଆସିଛୁ ଗାଧୋଇ ବା ବେଳେ ବହୁତ ସତର୍କତା ହେବାକୁ ପଡ଼େ ଶିଉଳି ବନ୍ଧ କୁହ ଶିଉଳି ହୋଇଥାଏ ସେ ହେଲେ ଗୋଡ଼ ଖସି ଆମ ଦେହ ଆଉ ମାଡ଼ ହୋଇଯାଏ ଆଉ ପ୍ରାଣ ଭି ଚାଲିଯାଏ ସେଥି ପାଇଁ

କାଦୋ ଗାଧୋଇବାକୁ ଯଦି ନଦୀ ନାଳକୁ ଯାଉଛୁ ସତର୍କରେ ଗାଧୋଇବା